କେନ୍ଦୁଝର ଜିଲ୍ଲାରେ ଧାନ ଗହମ ମୁଗ ବିରି ଏଇସବୁ ଚାଷ କରାଯାଏ ଧାନରୁ ଆମେ ଚାଉଳ ପାଉ ଭାତ ଖାଉ ଡାଲିରୁ ମୁଗରୁ ଡାଲି ଖାଉ ମକା ପୋଡ଼ିକି ଖାଉ ଶାଗ ଆଖୁ କରାଯାଏ ଆଖୁରୁ ଗୁଡ଼ ପାଉ